ଆଗରେ କୃଷି କରୁଥିଲେ ହେଲେ ବହୁତ ସାର ୟୁଜ୍ କରୁନଥିଲେ ହେଲେ ଏବେ ଓ ଆଗରେ ସାର ବେଶି ୟୁଜ୍ କରୁନଥିବାରୁ ମାଟିକୁ କିଛି ଖରାପ ଅନୁଭୂତି କରୁନଥିଲା ହେଲେ ଏବେ ବହୁତ ଖରାପ୍ କରିଦେଉଛି ମାଟିକୁ ଓ ଏବେ କୃଷି କାର୍ଯ୍ୟରେ ବହୁତ ମାଟି ନଷ୍ଟ ବି ହୋଇଯାଉଛି କାହିଁକିନା ବହୁତ ବିଭିନ୍ନପ୍ରକାର ସାର ପ୍ରୟୋଗ କରାଯାଉଛି ମାଟିରେ ସେଥିପାଇଁ ମାଟିକୁ ବହୁତ ନଷ୍ଟ କରାଯାଉଛି ସେ ପରିବର୍ତ୍ତନ ଆମେ ଦେଖୁଛୁ ହେଲେ ରାସାୟନିକ ସାର ଯଦି ବହୁତ ବନ୍ଦ କରିଦେବା ଓ ଆଗ ପରି ଆମେ ସାର ନଦେଇକି ଯଦି ଆମେ ସେସବୁ କୃଷି କାର୍ଯ୍ୟରେ କରିବା ତା'ହେଲେ ମାଟି ବି ଖରାପ ହେବ ନାହିଁ ଓ ଆମକୁୁ ବି ଭଲ ହେବ ସେ ସାର ଦେବା ମଧ୍ୟରେ ବି ସେ କୃଷି କରୁଥିବା ବ୍ୟକ୍ତି ସବୁ ମାଟି ସବୁ ଖରାପ ହୋଇଯାଉଛି ହେଲେ ଯଦି ଆମେ ସେସବୁ ରଖିବା ତା'ହେଲେ ମାଟି ସବୁ ଭଲ ହେବ ଆଉ ମାଟିର କ୍ଷତି ହେବ ନାହିଁ